ହ୍ୟାଲୋ ଆଜ୍ଞା ସାର୍ କାର୍ତ୍ତିକ ସାର୍ କହୁଥିଲେ ଆଜ୍ଞା ମୁଁ ଅର୍ଚ୍ଚନା କହୁଥିଲି ସାର୍ ମୁଁ ଏଇ ବ୍ରହ୍ମପୁର ଥାନାକୁ ଆସିଛି ତ ମୋତେ ଚଳିବା ଖାଇବା ବିଷୟରେ ମୁଁ ତ କିଛି ଜାଣିନି ଯଦି ଉପରେ କିଛି କହିଲେ ମାନେ ମୁଁ ଟିକେ ଆପଣଙ୍କ ଭଳିଆ ଖୁସି ହୁଅନ୍ତି

ସାର୍ ସେ ରମେଶ ସାର୍ ଦେଇଥିଲେ କହିଥିଲେ ୟାଙ୍କୁ ଯେଉଁ ଏଇ କାର୍ତ୍ତିକ ସାର୍ଙ୍କୁ ଫୋନ କରିବାକୁ ତ ମୁଁ ଏଠି ଆସିଲି ଆଗେ ଆପଣଙ୍କୁ ଫୋନ କଲି ଆଜ୍ଞା ସାର୍

ମୁଁ ତ ଏଇ ଜାଗାକୁ ଫାର୍ଷ୍ଟ ଆସିଲି ମୁଁ ଆଉ କିଛି ଜାଣିନି ଏ ବିଷୟରେ ତ ଆଉ କ'ଣ କହିବି ଆଜ୍ଞା ସାର୍ ଗୁଣୁପୁରରେ ହଁ ଗୁଣୁପୁର ଆଜ୍ଞା ଆଜ୍ଞା ସାର୍

ହଁ ଆଜ୍ଞା ସାର୍ ମୁଁ ରହୁଛି ଏବେ ପରେ ଫୋନ କରିବି